ଯେତେବେଳେ ମୁଁ ରେଷ୍ଟୁରାଣ୍ଟ୍ରେ ଗୋଟେ ବିରିୟାନୀ ଅର୍ଡ଼ର୍ କରିଥିଲି ଯେତେବେଳେ ମୁଁ ପୁରା ଅନ୍ଲାଇନ୍ ମନି ଟ୍ରାଞ୍ଜାକ୍ସନ୍ କରିଦେଇଥିଲି ବଟ୍ ଯେଉଁ ଡେଲିଭରି ପାର୍ଟନର୍ ମୋ ଫୋନ୍ଟା ଉଠାଉ ନାହାନ୍ତି ହେଲେ ମୁଁ ରେଷ୍ଟୁରାଣ୍ଟ୍ର ମ୍ୟାନେଜର୍ଙ୍କୁ କଲ୍ କଲି ତା'ପରେ ପଚାରିଲି ଡେଲିଭରି ପାର୍ଟନର୍ଟା କାହିଁକି ମୋ କଲ୍ଟା ଉଠଉ ନାହାନ୍ତି ତା'ପରେ ରେଷ୍ଟୁରାଣ୍ଟ୍ର ମ୍ୟାନେଜର୍ କହିଲ ଟିକେ ୱେଟ୍ କରନ୍ତୁ ମୁଁ ଡେଲିଭରି ପାର୍ଟନର୍କୁ ବୁଝୁଛି ତ ଡେଲିଭରି ପାର୍ଟନର୍ଟା ତାଙ୍କ ଘର କାମରେ ଟିକେ ବ୍ୟସ୍ତ ରହିଯାଇଥିଲେ ତାଙ୍କେ ରେଷ୍ଟୁରାଣ୍ଟ୍ ଛାଡ଼ି ଘରକୁ ପଳାଇଥିବା ଯୋଗୁଁ ତାଙ୍କେ ବହୁତ ବୁଝି ଥିବା ଯୋଗୁଁ ତାଙ୍କେ କଲ୍ ଉଠେଇ ପାରୁନଥିଲେ ଏଥିପାଇଁ ରେଷ୍ଟୁରାଣ୍ଟ୍ର ମ୍ୟାନେଜର୍ଟା କ୍ଷମା ମାଗି ତାଙ୍କର ଯେଉଁ ମୁଁ କ୍ଷମା ମାଗିଲେ ତା'ପରେ ମୁଁ ଯେଉଁ ଜିନିଷ ମାନେ ମୁଁ ବିରିୟାନୀଟା ଅର୍ଡ଼ର୍ କରିଥିଲି ଅନ୍ୟ ଡେଲିଭରି ପାର୍ଟନର୍ଙ୍କ ହାତରେ ମତେ ସେଇଟା ଘରକୁ ପହଞ୍ଚାଇ ଦେବେ